ଆଜିକାଲି ଫ୍ୟାସନ୍ର ଯେଉଁ ଟ୍ରେଣ୍ଡ ଚାଲିଛି ସେ ଯୁବ ସମାଜ ପାଇଁ ଯୁବ ସମାଜ ପାଇଁ ହେଉ ନହେଲେ ବୃଦ୍ଧାବୃଦ୍ଧି ପାଇଁ ହେଉ ବହୁତ କ୍ଷତିକାରକ ଆମର ଯୋଉ ଯୁବ ସମାଜ ଅଛନ୍ତି ଆଜିକାଲିକା ଯେଉଁ ଝିଅମାନେ ଅଛନ୍ତି ସେମାନେ ଯେଉଁ ପୋଷାକ ପିନ୍ଧୁଛନ୍ତି ସବୁ ସର୍ଟ ଛୋଟ ଡ୍ରେସ୍ ସେଟା ବହୁତ ଖରାପ ପାଶ୍ଚାତ୍ୟ ଫେସନ୍ ସେଟା ପାଶ୍ଚାତ୍ୟ ଦେଶକୁ ଦେଖିକରି ଯୁବ ସମାଜ ସେଇଭଳି ପୋଷାକ ପିନ୍ଧୁଛି ଆମର ଓଡ଼ିଶା ଓଡ଼ିଶାର ସଂସ୍କୃତି ଆମର ଆମେ ଆଗ କାଳରେ ସବୁ ଝିଅମାନେ ଓଢ଼ଣୀ ପକାଉଥିଲେ ମୁଣ୍ଡରେ ଲୁଗା ଦେଇ ଚାଲୁଥିଲେ ଏସବୁ ସେସବୁ କିଛି ନାହିଁ ଏବେ ଏବେ ସବୁ ପାଶ୍ଚାତ୍ୟ ଫେସନ୍ ଉପରେ ସଭ୍ୟତା ଉପରେ ପାଶ୍ଚାତ୍ୟ ସଭ୍ୟତା ଉପରେ ଆମେ ଡିପେଣ୍ଡ କରୁଛୁ ତାଙ୍କ ଚାଲିଚଳନ ତାଙ୍କରି ପୋଷାକ ଆମେ ପିନ୍ଧୁଛୁ ଆଉ ସେମାନେ ସେ ଯେଉଁ ଡ୍ରେସ୍ ପିନ୍ଧୁଥିଲେ ସବୁ ସିଏ ସବୁ ଛୋଟ ଛୋଟ ହେଉଥିଲା ଆଉ ଏବେ ଆମ ଦେଶରେ ବି ସେଇ ପାଶ୍ଚାତ୍ୟ ପୋଷାକ ପିନ୍ଧାଯାଉଛି ଆଉ ତାହାର ଜଣେ ଅଧା ଛାଟ ପ୍ୟାଣ୍ଟ ପିନ୍ଧିକରି ଗଲେ ତାକୁ ଲୋକମାନେ ଖରାପ ଦୃଷ୍ଟିରେ ଦେଖୁଛନ୍ତି କାହିଁକି ନା ସେ ପୋଷାକ ପିନ୍ଧିଛି ସେମିତିଆ ତାକୁ ସମସ୍ତେ କହିବେନି ସିଏ ଯଦି ସମ୍ପୂର୍ଣ୍ଣ ଘୋଡ଼ାଇଲା ଭଳିଆ ପୋଷାକ ପିନ୍ଧିଥାନ୍ତା ତାପରେ କିଛି ତାର ପ୍ରଭାବ ପକାଇନଥାନ୍ତା ତାକୁ କେହି ବି କହିନଥାନ୍ତେ ପ୍ରଦେବୀ ଯେହେତୁ ଆମ ଓଡ଼ିଶା ଆମ ଭାରତ ଆମେ ଓଡ଼ିଆ ଆମର ଓଡ଼ିଆରେ ଗୋଟେ ସଂସ୍କାର ଅଛି ଗୋଟେ ସଂସ୍କୃତି ଅଛି ଆମେ ସେଇଟାକୁ ଭଲ ରଖିବା ଯେହେତୁ ଆମେ ଓଡ଼ିଆ ମୁଁ ତ ଶାଢ଼ୀ ଶାଢ଼ୀ ପିନ୍ଧିବା ପାଇଁ ଭଲ ପାଏ ଓଡ଼ିଆ ଘରର ବହୁତ ଯେହେତୁ ଓଡ଼ିଆ ଓଡ଼ିଆ ଘରର ଲୋକ ଶାଢ଼ୀ ପିନ୍ଧିବାକୁ ଭଲ ପାଏ ଓ ଶାଢ଼ୀ ଏଇ ପାଖ ବଜାରରୁ କିଣିକରି ଆଣେ